ଆମ ଓଡ଼ିଶାର ପର୍ବପର୍ବାଣି ବହୁତ ଭଲ ପାଳନ କରାଯାଉଛି ସାଂସ୍କୃତିକ ପର୍ବ ହେଉଛି ଆମର ରଜ ଗୋଟେ ବଡ଼ ପର୍ବ ତିନି ଦିନ ଧରି ବଡ଼ ଆକାରରେ ପାଳନ ହୁଏ ରଜରେ ଦୋଳି ଲାଗେ ପିଲା ମଉଜ ମଜ୍ଲିସ୍ ବହୁତ କରନ୍ତି ପାନ ଖାଆନ୍ତି ରଜ ପାନ ଖାଆନ୍ତି ବାଗୁଡ଼ି ରଜ ଦୋଳି କ୍ରିକେଟ୍ ପୁଅ ପିଲା ବହୁତ ଖେଳନ୍ତି ମଜା ମସ୍ତି ବହୁତ ଆମର ହୁଏ ରଜ ପର୍ବରେ ଆଉ ମୁସଲମାନ୍ମାନେ ମଧ୍ୟ ତାଙ୍କ ପର୍ବରେ ବହୁତ ବି ମଜାମସ୍ତି କରନ୍ତି ଆଉ ଖ୍ରୀଷ୍ଟିୟାନ୍ ମାନେ ବି କରନ୍ତି ମହୋତ୍ସବ ଭଲ ମଜାରେ ହୁଏ ଆମର ଛଉ ନୃତ୍ୟ ନା ଛଉ ବହୁତ ଭଲ ବି ଆମର ଓଡ଼ିଶାରେ ହୁଏ

ଆମର ସାଂସ୍କୃତିକ ଭଲ ଆମ ଓଡ଼ିଶାର ପରମ୍ପରା ସବୁ ବଡ଼ ବଡ଼ ରହିଛି ସାମ୍ପ୍ରଦାୟକ ଓଡ଼ିଶା ହେଉଛି ବହୁତ ଧାର୍ମିକ ପରମ୍ପରା ଆମର କାର୍ଯ୍ୟକ୍ରମ ଗୁଡ଼ାକ ବହୁତ ଭଲ ଲାଗେ ଆମ ଓଡ଼ିଶା ପରମ୍ପରା ସମ୍ପ୍ରଦାୟକୁ ନେଇ ଆମେ ଭାରି ଗର୍ବିତ ଅନୁଭବ କରୁ ଆମ ଓଡ଼ିଶା ପରମ୍ପରାରକୁ ନେଇକିରି ଆମେ ଭାରି ଖୁସି ଅନୁଭବ ବି କରୁ କ୍ରୀଡ଼ା ପ୍ରତିଯୋଗିତା ବି ଆମର ବହୁତ ଭଲ ହୁଏ ଆଉ ଏ ମହୋତ୍ସବ ସବୁ ଭଲ ଖ୍ରୀଷ୍ଟିୟାନ୍ ମାନେ ବି ବହୁତ ମଜାମସ୍ତି ବହୁତ କରନ୍ତି ତାଙ୍କର ନାଚ ଗୀତର ସମୟ ବହୁତ ଦିଅନ୍ତି ମୁସଲ୍ମାନ୍ମାନଙ୍କର ପରିବାର ବହୁତ ଭଲ ଲାଗେ ଆମକୁ ଦେଖିବା ପାଇଁ ତାଙ୍କର ନାଚ ଗୀତ ତାଙ୍କର ସବୁ ବହୁତ ଭଲ ଲାଗେ ଆଉ ଆମର ତ ରଜ ବହୁତ ବଡ଼ ପର୍ବ ଆମେ ତ ତିନି ଦିନି ବହୁତ ମଜା ମସ୍ତି ମାନେ ଉପଭୋଗ କରୁ ରଜକୁ ଆମେ ଏତେ ଭଲ ଲାଗେ ଯେ ରଜ ଦୋଳିରୁ ଆମେ ପୁରା ଖେଳୁଥାଉ ସକାଳୁ ସନ୍ଧ୍ୟା ଯାଏ ସାଙ୍ଗସାଥି ନେଇକିରି ଝିଅମାନେ ଏକ୍ଜୁଟ୍ ହେଇକିରି ପୁରା ପିଠାପଣା ମନ ଭରପୁର କରିକିରି ଆମେ ଖାଉ ଖେଳୁ ଆମେ କେତେ କୁଆଡ଼େ କ'ଣ କରୁ ଏସବୁ ଅଛି ଆମର ସବୁ ବଡ଼ ବଡ଼ ପର୍ବପର୍ବାଣି ଓଡ଼ିଶାର ବହୁତ ଭାବରେ ଖୁସି ହେଉ ଆଉ ବଡ଼ ବଡ଼ ସାମ୍ପ୍ରଦାୟକ ରହିଛି ଆମ ସାଙ୍ଗରେ ଆମ ମାଆ ଭାଉଜମାନେ ବି ବହୁତ ଖୁସି ହୁଅନ୍ତି ଆଉ ଭାଇ ବାପା ଏମାନେ ବି ବହୁତ ଖୁସିବାସି ସବୁ ରଜ ପର୍ବରେ କଟାନ୍ତି କରନ୍ତି ଆଉ

ହେଇଛି